ନା ଆମ ସମ୍ପ୍ରଦାୟରେ କୌଣସି ନୃତ୍ୟ ଗୀତ ହଏନା ଆମେ ନୃତ୍ୟ ଗୀତକୁ କିନ୍ତୁ ବେଶୀ ଭଲ ପାଉ ମୋବାଇଲ୍ରେ ଟିଭିରେ ବି ନୃତ୍ୟ ଗୀତକୁ ଦେଖଉଁ ଆମେ ବହୁତ ନୃତ୍ୟ ଗୀତ ଭଲ ପାଉ କିନ୍ତୁ ଉତ୍ସାହିତ କରୁ ଆନନ୍ଦ ବି ଲାଗଇଁ ନୃତ୍ୟ ଗୀତ ଆମେ ବହୁତ ଭଲ ପାଉ ନୃତ୍ୟ ଗୀତ ଆନନ୍ଦ ଲାଗେ ଗୁରୁ ପୂର୍ଣ୍ଣ ଭୂମିକାରେ ଯିଏ ବି ଅଭିନୟ କରନ୍ତି ଆମକୁ ବି ନୃତ୍ୟ ଗୀତରେ ବି ଭଲ ଲାଗେ ଉତ୍ସାହିତ ଲାଗେ ତାଳି କରତାଳି ଦେଇ ଲୋକଙ୍କୁ ଆନନ୍ଦିତ କରଉଁ